ସକାରାତ୍ମକ ଅନୁଭୂତି ହେଉଛି ଗୋଟିଏ କଲମ କାହିଁକି ନା ଆମେ ନିଜର ମନର ଭାବନାକୁ ଅନ୍ୟ ଆଗରେ ପ୍ରକାଶ କରିନପାରି ସେହି କଲମ ମାଧ୍ୟମରେ ହିଁ ଲେଖି ଆମେ ନିଜର ମନକୁ ର ଭାବନାକୁ ଅନ୍ୟ ଆଗରେ ପ୍ରକାଶ କରି ପାରିଥାଉ ସେଥିପାଇଁ ଆମର କଲମ ନିହାତି ଦରକାର ସେଥିପାଇଁ ଆମେ କଲମ ହିଁ ବ୍ୟବହାର କର